ହ୍ୟାଲୋ କେମିତିରେ ଭାଇ ଭଲ ଅଛୁ କି ହେଲାଣି ଗୋଟେ ପାଞ୍ଚ ଦିନ ହେଲାଣି ଆସିଲ ଆଉ କେଉଁଠି ରହୁଛୁ ନାହିଁରେ ଭାଇ ଅଛନ୍ତି ନାହିଁ କାମରେ ବିଜି ତଥା ତ ମଝିରେ ମଝିରେ ଫୋନ୍ କରୁଛି ନା ଆଉ ତୋର ବେପାର କେମିତି ଚାଲିଛିରେ ଭାଇ ନାହିଁ ସେମିତି କ'ଣ ନାହିଁ ପରାତି ମୋର ନିଜର ଲୋକ ରକ୍ତର ଲୋକ ତତେ ମାରିଲେ ମୋତେ ବତାଇବ ସେଇଟା କିଛି ନାହିଁ ୟେ କ'ଣ ବୁଝୁଥିଲି ବୋଲେ ତୋର ବେପାର କେମିତି ଚାଲିଛି ଭାଇ ବରା କେତେ ଲେଖାଏଁ ନେଉଛୁ ସାର୍ କେତେ ଆମର ପଚାଶ ଅଛି ହେଉ ଆହୁରି ବେଶି ଖାଇବେ ଆମର ଅଫିସ୍ ସାମ୍ନାରେ ଥିବେ ଲୋକ ବେଶି ଖାଇବେ ଆମର ଅଫିସ୍ ଟିକେ ବଡ଼ ଅଛି କି ନାହିଁ ବେଶି ଖାଇବେ ସିଏ ହଁ ମୋର୍ ପଣ୍ଡାତ ବଲେ ମୋର ରୁମ୍ ପାଖେ ଗୋଟେ ଷ୍ଟଲ୍ ଅଛି ଖାଲି ଅଛି କରିବୁ କି ସ୍ୟାଲେରୀ ଫାଷ୍ଟ ଷ୍ଟାାର୍ଟିଙ୍ଗରେ ତ ମୋତେ ତିରିଶ ଦେଲେ ଏବେ ବଢାଇଛନ୍ତି ସୁପର୍ ମାର୍କେଟ୍ ହେଲା ପଞ୍ଚଚାଳିଶ ଦେଲେ ପରା ହେଉ ଆଉ ଇନକମ୍ ଅଛି ଆଉ ଆଉଟ୍ ଇନକମ୍ ବି ଅଛି ଆଉଟ୍ ଇନକମ୍ ବି ଅଛି

ହେଉ ଏକ୍ସଟ୍ରା ଗୋଟେ ଲୋକ ନେଇଥିଲେ ବୋଲେ ହଜାର ଟଙ୍କା ମିଳୁଛି ଟେଷ୍ଟ ବୋଲେ ଓଡ଼ିଶାରେ ଏମିତି ଟେଷ୍ଟ ନାହିଁ ଭାଇ ସିଆଡ଼େ ଯଦି ଆମର ତୁ ଯଦି କରିବୁ ବୋଇଲେ ତୋର ତ ବହୁତ ଭଲ ଚାଲିବ ବୁଝିଲୁ କି ନାହିଁ

ତେଲ ଆମର ଇ ଓଡ଼ିଶାର୍ କେତେ ଅଛି ୟାଡ଼େ ମାନ୍ଦା ହେଉଛି କି ବେପାର ହେଉ ମୁ ପଇସା ପଠାଇବି କେତେ ଦରକାର ଯେ ଲକ୍ଷ୍ୟ ତ ନାହିଁ ମୋର ପାଖରେ ନବେ ହଜାର ଅଛି ତୋତେ ଅଶୀ ହଜାର ଦେଇଥିବି ହେଉ ମୁଁ ଏବେ ସନ୍ଧ୍ୟା ଆଡ଼େ ତୋର ଆଡ଼େ ଆସିବି ବୋଲୁଥିଲି ତୋ ଦୋକାନ ଆଡ଼େ ବୁଲିଲା ପରି ବରା ଦୁଇଟା ଖାଇଲା ପରା ଆଉ ପାର୍ସଲ୍ ପଠାଇବେ ନାହିଁ ମୁଇଁ ତ ଆଷି ବୋଲୁଛି ତୋ ସାଙ୍ଗରେ କଥାବାର୍ତ୍ତା ହେବା ଷ୍ଟଲ୍ ବିଷୟରେ ତୁ ରହିବି ବୋଲୁଛି ନା ନାହିଁ